ସକାଳରେ ପ୍ରଥମ ସୂର୍ଯ୍ୟ ଉଦୟ ହେଲେ ମୋତେ ବହୁତ ଭଲ ଲାଗେ ସକାଳର ସୂର୍ଯ୍ୟ କିରଣ ତାର ସୁନେଲି ରଙ୍ଗଟା ବହୁତ ଦେଖିବା ପାଇଁ ସୁନ୍ଦର ତାର ଚାରିପଟେ ନଡ଼ିଆ ଗଛଟିଏ ଥାଏ ତାକୁ କୁଳୁକୁଳୁ ହେଇ ନ ଝରଣା ପାଣିଟିଏ ବହି ଯାଉଥାଏ ସେଇ ଝରଣା ପାଣିରେ ଚାରିପଟରେ ପକ୍ଷୀମାନେ ତମୁ ଉଡ଼ି ଉଡ଼ି ଯାଉଥାନ୍ତି କୋଇଲିର କୁହୁ କୁହୁ ଆବାଜ ହେଉଥାଏ କି ସୁନ୍ଦର ବାସ୍ନା ଲୋକମାନେ ସବୁ ଉଠନ୍ତି କୃଷକମାନେ ଉଠି ଯାଆନ୍ତି ଉଠି ତାକୁ ଦେଖନ୍ତି ଯେ ରାତି ପାହିଲାଣି ସକାଳର ରାତିରେ ପାହିଲାରେ କେତେ ସୁନ୍ଦର ଲାଗେ ସମସ୍ତଙ୍କୁ ଶୀତୁଆ ଶୀତୁଆ ଦେହ ଥାଏ ସୁଲୁସୁଲିଆ ପବନ ବୋହୁଥାଏ ସେହି ପବନରେ ସୁଲୁ ଫୁଲଅଗ୍ନି ଫୁଟୁଥାଏ ସେତେବେଳେ ଠାକୁର ପ୍ରତ୍ୟେକ ପ ମନ୍ଦିରରେ ଠାକୁର ପୂଜା ହେଉଥାନ୍ତି ଆଳତି ହେଉଥାଏ ଠାକୁରମାନଙ୍କର ଆଶିର୍ବାଦ ଥାଏ ବହୁ ଦେଖିବା ପାଇଁ ବହୁ ସୁନ୍ଦର ହିଁ ଲାଗେ ଆଉ ସେଇ ଦୃଶ୍ୟ ଦେଖିଲେ ବହୁତ ଖୁସି ହିଁ ଲାଗେ ଭଗବାନଙ୍କର ଆ ସୂର୍ଯ୍ୟ ଦେବତା ହେଲେ ପ୍ରଥମ ଦେବତା ତାଙ୍କୁ ସକାଳୁ ଉଠି ଯିଏ ପ୍ରଣାମ କରିବ ତାଙ୍କ ଆଶିର୍ବାଦ ନବ ତାଙ୍କର ସବୁ ମଙ୍ଗଳମୟ ହବ ସିଏ ହିଁ ସୂର୍ଯ୍ୟଙ୍କୁ ଦେଖିଲେ ତାଙ୍କୁ ବହୁତ ଖୁସି ହିଁ ଲାଗିବ ସେଇ ତା ଉପରେ କେତେ ସୁନ୍ଦର ବହି ଯାଉଥିବା ଝରଣାଟିଏ କୁଳୁକୁଳୁ ନଦ କରି ବୋହି ଯାଉଥିବ ସେଇ ଠାକୁରଙ୍କର ପ୍ରତିମୂର୍ତ୍ତି ବହୁତ ସୁନ୍ଦର ଦେଖିବା ପାଇଁ ହୁଏ ସେଇ ସକାଳର ସୂର୍ଯ୍ୟକୁ ଦେଖିଲେ ସମସ୍ତେ ଆଶିର୍ବାଦ ନିଅନ୍ତି ହେ ଭଗବାନ ଆପଣ ଆମକୁ ଏ ଦିନଟିକୁ ଭଲ ଭାବରେ ଆଶିର୍ବାଦ କରନ୍ତୁ ସୁଖମୟ ହେଉ ଏ ଦିନ ଆମକୁ ଆଶିର୍ବାଦ କରନ୍ତୁ ତା ପରେ ସନ୍ଧ୍ୟା ହେଇଗଲେ ପୁଣି ସେଇ ସୂର୍ଯ୍ୟ ଦେବତା ଆସ୍ତେ ଆସ୍ତେ ଧୀରେ ଧୀରେ ଧୀରେ ଧୀରେ କିରଣଟି ଅସ୍ତ ହେଇ ଯାଆନ୍ତି ଅସ୍ତ ହେଲା ପରେ ଗୋରୁ ଗାଈମାନେ କୃଷକମାନେ ସବୁ ଘରକୁ ଯେଉଁ ଯାଇ ବିଲ ବାଡ଼ିକି ଯାଇଥାନ୍ତି ଘରକୁ ଲେଉଟି ଆସନ୍ତି ପଶୁ ପକ୍ଷୀମାନେ ଘରକୁ ଆସନ୍ତି ସେଠାରେ ଝରଣାଗୁଡ଼ିକ ଫୁଲ ଆସ୍ତେ ଆସ୍ତେ ଫୁଟିଥିବା ଫୁଲଗୁଡ଼ାକ ଧୀରେ ଧୀରେ ବୁଜିଯାଏ ଏବଂ ସେ ସନ୍ଧ୍ୟା ହେଇଗଲେ ଆଳତି ହୋଇଯାଏ ଠାକୁରମାନଙ୍କୁ ଭୋଗ ଲଗାଯାଏ ତାକୁ ଦେଖିଲେ କେତେ ସୁନ୍ଦର ହିଁ ଲାଗେ ଭଗବାନଙ୍କର ଆଦୃଶ୍ୟ ସେ ବହୁତ ଭଲ ସଖାଳର ସୂର୍ଯ୍ୟ ଉଦୟ ସୁନ୍ଦର ଲାଗେ ଏବଂ ସନ୍ଧ୍ୟା ବେଳର ଅସ୍ତ ବହୁତ ଭଲ ଲାଗେ ଏହି ସବୁ ସୁନ୍ଦର ଆଙ୍କିବା ପାଇଁ ଏବଂ ମତେ ବହୁତ ଭଲ ଲାଗେ ମୁଁ ବହୁତ ସୂର୍ଯ୍ୟ ଦେବତାଙ୍କୁ ବି ଭ ପସନ୍ଦ କରେ ତାଙ୍କୁ ଭଗବାନଙ୍କୁ ଆମେ ବହୁତ ପ୍ରଣାମ କରେ ପ୍ରଥମ ଦେବତା ମୋର ସୂର୍ଯ୍ୟ ଦେବତା ହେ ଭଗବାନ ହେ ସୂର୍ଯ୍ୟ ଦେବତା ମୋର ସକାଳରୁ ସଞ୍ଜ ଯାଏ ପ୍ରଣାମ ନେବେ ମୋର ପ୍ରାର୍ଥନା